କୁକୁଡ଼ା କହିଲେ ବିଭିନ୍ନ ପ୍ରକାର ପ୍ରଜାତିର କୁକୁଡ଼ା ଅଛନ୍ତି ତେଣୁ ଯେଉଁ କୃଷକ ରହିଲେ ଆଉ କେଉଁ ଯେଉଁମାନେ କୁକୁଡ଼ା ପାଳନ କରୁଛନ୍ତି ଯେଉଁଟା ଯାହାକୁ ଭଲ ଲାଗିବ ଯେଉଁଟା ଦେଖିବେ ସେମାନେ ବୁଝିଦେବେ ଯେଉଁ କୁକୁଡ଼ାଟା ଭଲରେ ବଞ୍ଚିବେ ଏବଂ ଭଲ ବ୍ୟବସାୟ ହେବ ସେ ସେ'ଟାକୁ ଆଣିକି ଚଏସ କରିକି ଚଏସ କରିକି ସେ'ଟା ତାକୁ ପାଳନ କରିବେ ଏବଂ ଏ କୁକୁଡ଼ା ପରସ୍ପର ସବୁ କୁକୁଡ଼ା ସବୁ ଜାତିରେ ସବୁ ବହୁତ ପରସ୍ପରଠାରୁ ଭିନ୍ନ ଭିନ୍ନ